ଆମର୍ ନର୍ଲା ହସ୍ପିଟାଲ୍ ରେ ଗୁଟେ ବ୍ଲଡ଼୍ ବ୍ୟାଙ୍କ୍ ହେବା କଥା ତା'ପ୍ରେ ଡ଼କ୍ଟର୍ ମାନେ ବି ସଟ୍ ଅଛନ୍ ଡ଼କ୍ଟର୍ ମାନେ ରହେବାର୍ କଥା ସ୍ପେସାଲିଷ୍ଟ୍ ମାନେ ରହେବାର୍ କଥା ଶିଶୁ ସ୍ପେସାଲିଷ୍ଟ୍ ରହେବାର୍ କଥା ଗାଇନିକ୍ ସ୍ପେସାଲିଷ୍ଟ୍ ରହେବାର୍ କଥା ତ ଇମାନେ ବି ଆମର୍ ହସ୍ପିଟାଲ୍ରେ ନାଇଁନା ତ ଏ କା'ଯେ ଆମର୍ ଅସୁବିଧା ଆମର୍ ଲୋକ୍ମାନେ ବହୁତ୍ ହଇରାଣ୍ ହେଉଛନ୍ ତା'ର୍ପରେ ଆମର୍ ହେଡ଼୍କ୍ଵାଟର୍ କେ ଯିବାକେ ପଡ଼ୁଛେ ଭବାନୀପାଟ୍ଣା ସେନେ ବି

ହେଉଛନ୍ ବହୁତ୍ ହଇରାଣ୍ ହେଉଛନ୍ କା'ର୍ ନେ ଆମେ କା'ର୍ ନେ ତ ପଇସା ଥିଲେ ଲୋକ୍ ତ ଗାଡ଼ି କରି କରି ଯାଉଛେ ଯାହାର୍ ନେ ପଇସା ପତର୍ ନାଇଁ ସେମାନେ ବହୁତ୍ ଅସୁବିଧାନେ ପଡ଼ୁଛନ୍ ଆଉ ଲାଷ୍ଟ୍ ରେ ଘରେ ବି ହଇରାଣ୍ ହେଇକରି ମରି ବି ଯାଉଛନ୍